ଆଜ୍ଞା ଆଜ୍ଞା

ଆଜ୍ଞା ଆପଣ ନେବେ ନା ମୁଁ ଆମ ଗାଡ଼ିରେ ଗାଡ଼ିରେ ଧର ଆପଣଙ୍କର ସେଇଠି ପହଞ୍ଚାଇଦେବି ଆଜ୍ଞା ଆଜ୍ଞା ଆପଣମାନେ କେତେ ପାଇପ୍ ଦରକାର କେମିତିଆ ପାଇପ୍

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆପଣ ଖାଲି ଆଡ଼୍ରେସ୍ଟା କହି ଦେଲେ ଆମ ଲୋକ କି ଆମ ଡ୍ରାଇଭର୍ ଜଣେ ସେ ଭଲ ଭଲ

ଆପଣଙ୍କର କୋ ଯେଉଁ ଯେଉଁ ଜିନିଷ ଯିବ ଆପଣ ଗୋଟେ ଲିଷ୍ଟ୍ କରିକି ମୋତେ ଏହି ନମ୍ବର୍ ଦ୍ୱାରା ପଠାଇ ଦେବେ ହ୍ଵାଟ୍ସଅପ୍ରେ ପଠାଇ ଦେଲେ ମୁଁ ଆମ ଲୋକଙ୍କ ଦ୍ୱାରା ଗାଡ଼ି ଦିହରେ ସବୁ ଜିନିଷ ପଠାଇ ଦେବି ପଠାଇଲେ ଆପଣ ବଡ଼ବଡ଼ିଆ ପାଖରୁ ଆପଣ ଇଏ ଆଡ଼୍ରେସ୍ଟା ନେଇକି ନା ଦେଇଦେବେ ଆମ ଲୋକ ବି ଆମ ଆମର ହେଲପର୍ ଜଣେ ଯିବ କି ସେଠିକି ମାନେ ଜିନିଷ କଢ଼ାକଢ଼ି ପାଇଁ

ଆଜ୍ଞା ଆଜ୍ଞା କେବେ ନେବେ ଆପଣ ଠିକ୍ ଅଛି ଆପଣ ଯାହା କହୁଛନ୍ତି ସବୁ ଜିନିଷ ଏଇଠି ଆଭେଲେବଲ୍ ଅଛି ଭଲ କ୍ୱାଲିଟିର ଅଛି ଆପଣ ନେଇଯିବେ ଆମ ଷ୍ଟୋର୍ରୁ ଆଉ ନା ନା ଆପଣ ଯଦି ଏତେ ଜିନିଷ ନେଲେଣି ତା'ପରେ ବି ଗାଡ଼ି ସହିତ ଇଏ ଆମର ଇଏ ସବୁ ନେଉଛନ୍ତି ସେଥିପାଇଁ ଆପଣଙ୍କ ପାଇଁ କିଛି କମ୍ ଆସିବ ଆଉ

ଏହି ନମ୍ବର୍ ଏହି ନମ୍ବର୍ ଦ୍ୱାରା ଆପଣ ୱାଟସ୍ଅପ୍ରେ ଲିଷ୍ଟ୍ଟା ପଠାଇ ଦେଲେ ଆମ ପିଲାମାନେ ଜିନିଷ ସବୁ ବାହାର କରି ନେଇକି ନା ଆପଣଙ୍କ ଜାଗାରେ ଠିକ୍ ସମୟ ଦ୍ୱାରା ପହଞ୍ଚାଇ ଦେବ ଆଉ ହଉ ଆଜ୍ଞା ରଖୁଛି